ଢେଙ୍କାନାଳର ଏକ ଜଣାଶୁଣା କିମ୍ବଦନ୍ତୀ କହିଲେ ଢେଙ୍କାନାଳର ଏସିଆର ବୃହତ୍ତମ ଗାଁ କହିଲେ ଭୁବନକୁ ବୁଝାଏ ଏବଂ ସେହି ଭୁବନ ଗ୍ରାମରେ ଏକ ବାର ବର୍ଷର ବାଳୁତ ବୀର ଯିଏ କି ବାଜି ରାଉତ ନାମକ ଏକ ପରିବାରରେ ଜନ୍ମ ଲାଭ କରିଥିଲେ ଏବଂ ଦୁର୍ଭାଗ୍ୟର ବଶତଃ ଏହିଆ କି ଯେତେବେଳେ କି ଇଂରେଜ ମାନେ ଆମ ମାନଙ୍କୁ ଶାସନ କରୁଥିଲେ ସେହି ସମୟରେ ଭୁବନରେ ଇଂରେଜ ବିରୁଦ୍ଧରେ ଏକ ସଭା ବସିଥିଲା ଏବଂ ସେହି ଇଂରେଜ ମାନେ ଚାହୁଁଥିଲେ କି ସବୁ ଭୁବନରେ ଅନୁଷ୍ଠିତ ହେଉଥିବା ସଭାକୁ ସେମାନେ ଯେପରି ଭଙ୍ଗ କରିବେ ଏବଂ ଭଙ୍ଗ କରିବା ଦ୍ୱାରା କ'ଣ ହେବ ନା ଇଂରେଜ ମାନଙ୍କ ବିରୋଧୀ ବିରୋଧୀ ନିମନ୍ତେ ସୃଷ୍ଟି ହେଉଥିବା ନେତାଙ୍କ ସେମାନେ ସୃଷ୍ଟି ହୋଇପରିବେନି ଆଉ ଢେଙ୍କାନାଳରେ କିଛି ଉନ୍ନତି ଘଟିପାରିବ ନାହିଁ ଆଉ ସେମାନଙ୍କର କ'ଣ ହେବ ନା ଇଂରେଜ ମାନଙ୍କର ଯେହେତୁ ଶତ୍ରୁ ଆଉ ସୃଷ୍ଟି ହେବେନି ଇଂରେଜ ମାନେ ଭଲ ଭାବରେ ସେମାନେ ଶାସନ ଚଳାଇପାରିବେ କିନ୍ତୁ ଏହାକୁ ବାଜି ରାଉତ ନାମକ ଏକ ବାର ବର୍ଷର ଶିଶୁ ଏହାକୁ ବୁଝି ପାରିଥିଲେ ଏବଂ ସେ ଏହାକୁ ଜାଣିବା ପରେ ସେ ଇଂରେଜ ମାନଙ୍କୁ ବ୍ରାହ୍ମଣୀ ନାମକ ନଈରେ ସେ ଏକ ମାନେ ଆର ପାରିରୁ ଭୁବନକୁ ପାର କରିଦେଇ ନଥିଲେ ଯାହା ଫଳରେ କି ଇଂରେଜ ମାନେ କ୍ରୋଧାନ୍ୱିତ ହୋଇ ବାଜି ରାଉତକୁ ମାନେ ଆଖି ବନ୍ଦ କରି ପୁରା ଅନର୍ଗଳ ଗୁଳି ଚାଳନ କରିଥିଲେ ଯାହା ଦ୍ୱାରା କି ବାର ବର୍ଷର ବାଜି ରାଉତ ନାମକ ବୀର ଯୁବକଟିର ମୃତ୍ୟୁ ଘଟିଥିଲା ଏବଂ ବାଜି ରାଉତ ମୃତ୍ୟୁ ଘଟିବା ପରେ ଇଂରେଜ ମାନେ ଏବେ ଆର ପର ଠାରୁ ମାନେ ଭୁବନ ଠାରୁ ବ୍ରାହ୍ମଣୀ ନଈକୁ ଅତିକ୍ରମ କରି ପାରିଲେନାହିଁ ଏବଂ ଯାହା ଫଳରେ କି ଭୁବନରେ ଅନୁଷ୍ଠିତ ହେଉଥିବା ସଭାଟି ସଫଳ ରୂପେ ଅନୁଷ୍ଠିତ ହୋଇ ପାରିଥିଲା